କୃଷକମାନେ ଏବେ କୃଷି କାର୍ଯ୍ୟ କରିବାକୁ ବହୁତ ଡରୁଛନ୍ତି କା କାରଣ ସେମାନଙ୍କ ପାଖରେ ଜମି ନଥାଏ ଯେଉଁମାନଙ୍କଠାରୁ ଜମି ଆଣନ୍ତି ସେମାନେ ସେମାନଙ୍କଠାରୁ ବହୁତ ଜମି ପାଇଁ ପ ପଇସା ନିଅନ୍ତି ଯାହା ଫଳରେ କୃଷକମାନେ ବିଭିନ୍ନ ଅସୁବିଧା ଭ ଭୋଗୁଛନ୍ତି ଅନ୍ୟ ଅନ୍ୟ ସ୍ଥାନରେ ଜଳ ନଥାଉଛି କୃଷକମାନଙ୍କୁ ଯଦି ସରକାର ଜଳ ଯୋ ଯୋଗାଇ ଦେବେ ତାହା ତାହେଲେ ଦେଶରେ ଆଉ ଖାଦ୍ୟ ପାଇଁ ଅଭାବ ରହିବ ନାହିଁ କି ଅନ୍ୟ ଦେଶରୁ ଖାଦ୍ୟ କିଣିବାକୁ ପଡ଼ିବ ନାହିଁ ଏବେ କୃଷକମାନଙ୍କ ପାଇଁ ବିଭିନ୍ନ ଟେକ ଟେକ୍ନୋଲୋଜି ବାହାର ବାହାର କରିଲେଣି ଲୋକମାନେ ମୋ ମୋବାଇଲରେ କୃଷମାନେ କେଉଁ ଫ ଫସଲରେ ଫସଲ କ'ଣ କ'ଣ କରିବେ ଶିକ୍ଷା ଦିହା ଦିଆଯାଏ ଟ୍ରାଙ୍କରରେ ଏବେ ବହୁତ ଜଣ ଜଳଦି ହଳ କରାଯାଏ